ଭାରତର ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଉନ୍ନତି ହେଉଛି ସତ କିନ୍ତୁ ଭାରତର ଯୁବପିଢ଼ି ଆଜିର ଦିନରେ ଅଲଗା ଅଲଗା ଦେଶର ଉପରେ ନିର୍ଭର କରୁଛି କାରଣ ହେଲା ଆମ ଦେଶରେ ପାଠ ପଢ଼ିବାର ମୂଳଦୁଆ ଏକ ମଜଭୁତ ନୁହେଁ ଯାହା ଫଳରେ ପିଲା ଆମେ ବୟସ ହିସାବରେ ଯେତିକି ଜ୍ଞାନ ଦରକାର ତାହା ପାଇ ପାରୁନାହାନ୍ତି ପ୍ରଥମ କାରଣ ହେଲା ସରକାର ତାଙ୍କର ଶିକ୍ଷା ନୀତିକୁ ପରିବର୍ତ୍ତନ କରିବା ଦରକାର ଯେମିତି କି ଶିକ୍ଷକ ନିଯୁକ୍ତି କାରଣ ଏଠାରେ ଜାତି ବର୍ଣ୍ଣ ହିସାବରେ ଚାକିରୀ ଦିଆଯାଏ ଉଦାହରଣ ଏସ୍ଏସ୍ସି କିମ୍ବା ଏସ୍ଟି ଏସ୍ସି କମ ମାର୍କ ରଖିଲେବି ତାଙ୍କୁ ଚାକିରୀ ମିଳୁଛି କିନ୍ତୁ ଗୋଟିଏ ଓବିସି କିମ୍ଵା ଜେନେରାଲ୍ ପିଲା ଅଧିକ ମାର୍କ ରଖିଲେ ବି ଚାକିରି ମିଳେ ନାହିଁ ଅଧିକ ମାର୍କ ରଖିଥିବା ପିଲାଟି ଯେଉଁ ଶ୍ରେଣୀରେ ପାଠ ପଢ଼ାଇ ପାରିବ କିନ୍ତୁ କମ ମାର୍କ ରଖିଥିବା ପିଲାଟି ସେମିତିକା ଶୈଳୀରେ ପଢ଼ାଇ ପାରିବ ନାହିଁ ଏଥିପାଇଁ ଭାରତର ଶିକ୍ଷାନୀତି ଅଧପତନ ହେଉଛି ଆହୁରି ମଧ୍ୟ ଅନେକ ଉଦାହରଣ ଅଛି